ହ୍ୟାଲୋ ଗୁଡ୍ ମର୍ଣିଙ୍ଗ୍ ସାର୍ ମୁଁ ଜ୍ୟୋର୍ତିମୟୀ ଦାସ ବ୍ରଜସୁନ୍ଦରପୁରରୁ ଆପଣଙ୍କ କମ୍ପାନୀରୁ ଏକ ଜୋତା ମଗାଇଥିଲି ଦୁର୍ଭାଗ୍ୟ ବଶତଃ ସେହି ଜିନିଷଟି ବ୍ୟବହାର ଯୋଗ୍ୟ ନୁହେଁ ସେହି କଥାଟି ମୁଁ ଆପଣଙ୍କ ଡେଲିଭରି ଥିବା ବ୍ୟକ୍ତିଙ୍କୁ କହିବାରୁ ସେ ବିରକ୍ତିଭାବ ପ୍ରକାଶ କଲେ ଯେହେତୁ ମୁଁ ଜଣେ ଗୃହିଣୀ ଏବଂ ଜଣେ ନାରୀ ତେଣୁ ଦୟାକରି ସେହି ପିଲାକୁ ଶିକ୍ଷାଦେବେ କୌଣସି କଷ୍ଟମର୍କୁ ସମ୍ମାନ ଏବଂ ଉଚିତ କଥା କହିବେ